ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ୍ ଆପଣଙ୍କର ଲାଇସେନ୍ସ ଦେଖ ଆପଣଙ୍କର ଲାଇସେନ୍ସ ନାହିଁ ହେଲମେଟ୍ ବି ନାହିଁ ଆପଣଙ୍କ ମ୍ୟାଡ଼ାମ୍ ସାର୍ ମ୍ୟାଡ଼ାମ୍ ଆପଣ ଜାଣିଛନ୍ତି ରାସ୍ତାରେ ଦୁର୍ଘଟଣା କେମିତି ହେଉଛି ଆପଣ ହେଲମେଟ୍ ନାହିଁ କି ଲାଇସେନ୍ସ ନାହିଁ କି ହେଲମେଟ୍ ନାହିଁ ପୁଣି ଗାଡ଼ି ଚଲଉଛନ୍ତି ଶିକ୍ଷିତ ଘର ଜଣା ପଡ଼ୁଛନ୍ତି ପୁଣି ଏମିତି ଭୁଲ କେମିତି ହେଉଛି ଆପଣ ଟିକେ ରାସ୍ତାକୁ ବାହାରୁଛନ୍ତି ମାନେ ଆପଣ ଫାଷ୍ଟ ମନେପକାଇବେ ହେଲମେଟ୍ ଲାଇସେନ୍ସ ଦୁଇଟାକ ରଖିବା କଥା ନା ପାଖରେ ଚାଲାଣ ଆପଣ ତ କିଛି ଆଣିନାହାନ୍ତି ଫାଇନ୍ଟା ଦେଇଦିଅନ୍ତୁ ଚାଲାଣଟା ଆଉ ଦୁଇ ହଜାର ଟଙ୍କା ଆଉ ଏତେ କମରେ ହବନି ହେଲମେଟ ନାହିଁ ପୁଣି ଲାଇସେନ୍ସ ନାହିଁ ମ୍ୟାଡ଼ାମ୍ ଦେଖନ୍ତୁ ଗରିବ ଲୋକ ଏଥିରେ ନାଇଁ ଚଲଉଛ ଆପଣଙ୍କୁ ଆମ ଭଲ ପାଇଁ ସେଫ୍ଟି ପାଇଁ କହୁଛୁ ରାସ୍ତାରେ ଚଲାଇଲାବେଳକୁ ବହୁତ ପ୍ରକାର ଦୁର୍ଘଟଣା ହେଉଛି ଗାଡ଼ି ଏକରେ ଆପଣଙ୍କର ସେଫ୍ଟି ହିଁ ନାହିଁ ଆପଣଙ୍କର ଫାଇନ୍ଟା ପକାଇଲେ ଆପଣ ନେକ୍ସଟ ଟାଇମ୍ ସେଫ୍ଟିରେ ରହିବେ ହେଲମେଟ ବି ଆଣିବେ ଲାଇସେନ୍ସ ବି ଧରିବେ ତ ମୁଁ କହୁଥିଲି ଫାଇନ୍ଟା ଆପଣ ଦେଇଦିଅନ୍ତୁ ନେକ୍ସଟ ଟାଇମ୍ ଭୁଲ କରିବେନି ଆଉ ଯେମି ଦେଲେ ଫାଇନ୍ଟା ଦବାକୁ ପଡ଼ିବ ନହେଲେ ମ୍ୟାଡ଼ାମ୍ ଲାଇସେନ୍ସ ବି ନେଇକି ଆସ ଦେଖନ୍ତୁ ମ୍ୟାଡ଼ାମ୍ ଆମ ହାତରେ ତ କିଛି ନାହିଁ ସାର୍ ଅଛନ୍ତି